ଆମେ ହେଲୁ ଓଡ଼ିଆ ଆମେ ଓଡ଼ିଆଟାକୁ ବହୁତ ପସନ୍ଦ କରୁ ଆମର ସଂ ସଂସ୍କୃତ କଳା ସାହିତ୍ଯ ଆମକୁ ସେଇଟା ବହୁତ ଭଲ ଲାଗେ ଆମେ ଆଉ କେଉଁ ଭାଷା ଉପରେ ଆମର ଏତେ ଜ୍ଞାନ ନାହିଁ ଯେହେତୁ ଆମେ ହେଉଛୁ ଓଡ଼ିଆ ଆଉ ଓଡ଼ିଆ ହଉଛି ମାନେ ବର୍ଷ ସାରା ବର୍ଷକ ବାର ମାସ ଆଁ ଛ ଋତୁ ବର୍ଷରେ ମାନେ ଏତେ ପର୍ବ ପର୍ବାଣି ଅଛି ଯେ ସେ ଆରମ୍ଭ ରଜ ଅଷ୍ଟମୀ ଦୋଳପୂର୍ଣ୍ଣିମା ହୋଲି ଆଉ ଜନ୍ମାଷ୍ଟମୀ ରାଧାଷ୍ଟମୀ ଏତେ ପ ଯେତେବେଳେ ଆସିଯିବ ସବୁ ପର୍ବପର୍ବାଣୀ ଆମ ମନ ପୁରା ଉତ୍ଫୁଲିତ ଦୁଇ ଦିନି ଆଗରୁ ପୁରା ସଜାଡ଼ି ହେଇକି ରହୁ କାରଣ ଓଡ଼ିଆ ଭାଷା ସାହିତ୍ଯ ଆମକୁ ବହୁତ ପସନ୍ଦ ଆମେ ଯେହେତୁ ଓଡ଼ିଆ ଆଉ ଆମ ପିଲା ଛୁଆ ଆମ ଆଗ ଆମର ଆମ ଜେଜେବାପା କାଳରେ ବି ସେଇ ପୁରା ସେମ ମାନେ ଚାଲିଥିଲା ତାଙ୍କର ଓଡ଼ିଆ ଯେଉଁ ସେଇ ତାଙ୍କଠୁ ଆମେ ଜାଣିଛୁ ପୁଣି ଆମେ ଆମଠୁ ଆମ ପିଲା ଛୁଆ ଜାଣିବେ ତା ଫୁଣି ତାଙ୍କ ପିଲା ଛୁଆ ବି ତାଙ୍କ ପିଲା ଛୁଆ ଜାଣିବେ ସବୁବେଳେ ଓଡ଼ିଆ ଭାଷା ବଜାୟ ରହିବ କେବେହେଲେ ବନ୍ଦ ହବନି କାରଣ ଓଡ଼ିଆ ରେ କିଛି ମାନେ ଆମେ ଓଡ଼ିଆ ନା ଆମକୁ ସବୁବେଳେ ଓଡ଼ିଆଟା ବହୁତ ଭଲ ଲାଗିବ ଓ ବର୍ଷରେ ଏତେ ପର୍ବ ପର୍ବାଣି ଆସିବ ଯେ ଆମେ ପୁରା ମାନେ ମନ ପୁରା ଉତ୍ଫୁଲିତ ସରସ୍ଵତୀ ପୂଜା ଗଣେଶ ପୂଜା ଆଉ ନୂଆଖାଇ ପର୍ବ ସବୁ ପର୍ବକୁ ଆମେ ଯେଉଁ ମାନେ ସୁନ୍ଦର ଭାବେ ଉପଲବ୍ଧ କରୁ କାରଣ ପର୍ବ ପର୍ବାଣି ରେ ଯେତିକି ମଜା ଅଛି ଆଉ କେଉଁଠାରେ ବି ନାହିଁ ଆମେ ଓଡ଼ିଆ ବୋଲି ଆମେ ସବୁ କରିବା ପାଇଁ ଆମକୁ ଭଲ ଲାଗେ ଆଉ ଅଲଗା ବିଷୟରେ ତ ଆମେ ଜାଣିନୁ ଆମେ ଓଡ଼ିଆ ସେଇଥିରେ ଆମର ପର୍ବ ପର୍ବାଣି ଭଲ ତ ଆମେ ବି ବହୁତ ଭଲ ଝୋଟି ମୁରୁଜ ଏଇ ସ ଏଇ ଯେଉଁ ପଞ୍ଚୁକ ସବୁ ଆମକୁ ବହୁତ ଭଲ ଲାଗେ ଯେହେତୁ ଆମେ ଓଡ଼ିଆ ଆମକୁ ଓଡ଼ିଆ ହିଁ ବହୁତ ଭଲ ଲାଗିବ